ହଁ ହ୍ୟାଲୋ ସାର୍ ମୁଇଁ ସୁଭ୍ରଜ ମିଶ୍ର କହୁଥିଲି ଏ ହୋଟେଲ୍ କେସି ପ୍ୟାଲେସ୍ ଫୋନ୍ ଲାଗିଛି ତ ମ୍ୟାନେଜର୍ ନେ କି ବୋଲେ ଆମର୍ ଘରେ ଗୋଟେ ବର୍ଥଡ଼େ ପାର୍ଟି ଅଛେ ବୋଲେ ମୋତେ କିଛି ସାମାନ ଦରକାର ଥିଲା ବୋଲେ ଖାନା ପିିନାର ଗୋଟେ କେକ୍ ଦରକାର ଥିଲା ଆଉ ଆମର୍ ଖାଇବାର୍ ଲଁ ଆମର୍ ଚିକେନ୍ ଦରକାର ଥିଲା ଦୁଇ ଚାର କେ ଜି ଆଉ ପନିର ଦରକାର ଥିଲା ପନିର ଆଇଟମ୍ ଦରକାର ଥିଲା ପାଞ୍ଚ କେ ଜି ଆଉ ଆମର୍ ସାଲାଡ଼ ଦରକାର ଥିଲା ଆରୁ କାଣା କହୁଥିସି ଡାଲ୍ ଦରକାର ଥିଲା ଆଉ ମିକ୍ସ ସବଜି ଦରକାର ଥିଲା ଆଉ ପନିର ଚିଲ୍ଲି ଦରକାର ଥିଲା ଆଉ ଆମର ମଟନ ଫ୍ରାଏ ଦରକାର ଥିଲା ଆରୁ ମଟନ କରି ଚିକେନ୍ର ଆଇଟମ୍ କରିଥିଲା ଦରକାର ଥିଲା ଆଉ ଫିସ୍ ଫ୍ରାଏ ହେଲେ ଆପଣଙ୍କର ପାଖା ମିଲିଯିବା କାଏଁ ଏତିକି ମୋର ସାମାନ ଗୋଟେ ପଚାଶ ପଚାଶ ଜଣକିଆ ଗୋଟେ ପାର୍ଟିର ସାମାନ ଦରକାର ଥିଲା ଆରୁ ପାଣ ମସୁଣ ବି ଟିକେ ମସଲାମସଲି ଟିକେ କମ ଦେଇଥିତେ ଯେନ୍ତାକି ଆମର ମିର୍ଚା ମର୍ଚି ହେଲା ସେଟାକି ଗରମ ମସଲା ଟିକେ କମ ଦେଇଥିତି ଆଉ କାଣା ବୋଲୁଛନ୍ କି ପାର୍ଟି ଅଛି ଆମର ଘରେ ବୋଲେ ଟିକେ ଆପଣ ଅର୍ଡ଼ର ଟିକେ ଜଲ୍ଦି ପ୍ୟାକ୍ କରିଦେଇଥିତେ ବୋଇଲେ ଠିକ୍ ହେଇଥିତା ଆଉ କ'ଣ କହିସନ୍ କି ବିଶେଷ କିଛି ନାଇଁ ଏତ୍କି ଦରକାର ଥିଲା ଆରୁ ବର୍ଥଡେ'ର୍ ଲାଗି ଆମର୍ ଫୁକାଫୁକି ଇସି ମାନେ ତ ବାହାରୁ ମିଲିଯିବା ବୋଲେ କେକ୍ ଦରକାର ଥିଲା ବେଶୀ କରି ଆମର୍ ବଡ଼ଟା ଟିକେ ଦରକାର ଥିଲା ସେଦିନ ଆଡ଼୍ କର୍ବାର ଥିଲା ହେଲା ଠିକ୍ ଅଛି ସାର୍ ଆପଣଙ୍କ ପାଖେ ଯଦି ଅଛି ଏ ସବୁ ଆଇଟମ୍ ମାନ ବୋଲେ ଅର୍ଡ଼ର ଟିକେ ପ୍ୟାକ୍ କରିଦିଅନ୍ ମୁଇଁ ଫୋନ୍ପେ' କରିଦେଉଛେ ଠିକ୍ ଅଛି ସାର୍ ଧନ୍ୟବାଦ